ବିଜ୍ଞାପନ ବୋଲେ ପ୍ରଚାର କର୍ବାଟା ଆମର୍ ଏଇନା ବେଶୀ କରି ତ ଆମର ବେଶୀ କରି ଆନାଉନ୍ସ କରି କରି ବୋଲ୍ସନ୍ ଯେନ୍ଟାକି ଗାଡ଼ି ପ୍ରଚାର କରି ବୁଲ୍ସି ଆରୁ ଆମେ ସୋସିଆଲ୍ ମିଡ଼ିଆରେ ବି ଆମେ ୱାଟ୍ସପ୍ ଫ୍ୱାଟ୍ସପ୍ରେ ଛାଡ଼୍ସୁଁ ଆରୁ ପ୍ରାୟତଃ ବେଶୀ କରି ଇଣ୍ଟରନେଟ୍ ଆଜି କାଲି କା ଯୁଗ୍ ରେ ଇଣ୍ଟରନେଟ୍ ବେଶୀ ଭାଇରାଲ୍ ହେଉଛି ଯେନ୍ତା କି ୱାଟ୍ସପ୍ରେ ଛାଡ଼ି ଦଉସୁଁ ଆମର୍ ପରିବାର ଲୋକ୍ ମନ୍ କେ କି ଏଇଟା ସେଇଟା ଯେନ୍ଟା କି ଏବେ ବ୍ୟାନର୍ ମାନ ବି କରୁଛନ୍ ପୋଷ୍ଟର୍ ମାନ ବି ମାରୁଛନ୍ ଏନ୍ତା ବିଜ୍ଞାପନ୍ ହୋଇଗଲେ ଲୋକମାନେ ଜାଣସନ୍ ଆରୁ କାଣା କର୍ସୁଁ ବୋଲେ ଆମେ ପ୍ରାୟତଃ ଆମର ଏରିଆନ ଆମେ ଆନାଉନ୍ସ କରି ଯାଉସୁଁ ଯେନ୍ଟା କି ଗୋଟେ ମାଇକ୍ ସେଟ୍ ଧରିକି ଯିମୁଁ ଆଉ ଆନାଉନ୍ସ କରି କରି ମୁଁ କହିମୁଁ କି ଆଜି ଏଇଟା ହେବାର୍ ଅଛି କି ଏଇ ଜାଗାରେ ଏଇଟା ଅଛି ବୋଲି ଖବର ଦେସୁଁ ୟାଠୁ ବେଶୀ କରି ତ ବ୍ୟାନର୍ ପୋଷ୍ଟର୍ ମାରୁଛନ୍ତି କି ଇଟା ସବୁ କରୁଛନ୍ ଘରଟା ଯେତ୍କି ସବୁ ଅଛେ ବୋଲେ ବେଶୀ କରି ନ୍ୟୁଜ୍ମାନଙ୍କୁ ଆମେ ହେତ୍କି ନେଇ କରୁ ୱାଟ୍ସପ୍ ଏଇଟା ସେଇଟା ଆମର ବ୍ୟବହାର କର୍ସୁଁ ଆରୁ